ଗୋବର ଗୋବର ଗ୍ୟାସ୍ ଆମେ ଗୋଟେ କୁଣ୍ଡ ଆକାରରେ କରାଯାଇ ସେଇ କୁଣ୍ଡରେ ସବୁ ଗୋବରକୁ ଦିଆଯାଏ ଏଣେ ତେଣେ ନ ପକାଇକି ସେ ଗୋବର ଗ୍ୟାସ୍ ସେ କୁଣ୍ଡରେ ଦିଆଯାଏ ଆଉ ଯାହାର ଗୋରୁ ଗାଈ ନାହାନ୍ତି ସେମାନେ ସେଇ ବିଲ ପଡ଼ିଆ ଆଖ ପାଖୁଆରେ ସଂଗ୍ରହ କରି ସେଇ ଗୋବର ଗ୍ୟାସ୍ରେ ଦିଅନ୍ତି ତା'ପରେ ସେ ଗୋବର ଗ୍ୟାସ୍ରେ ଗୋଟେ ପାଣି ଦେଇକି ସେଇ ତରଳ ପଦାର୍ଥ ଆକାରରେ କରାଯାଏ ତା'ପରେ ପାଇପ୍ ଦିଆ ହେଇଥାଏ ଦିଆଯାଏ ଗୋଟେ ଅନ୍ୟ ଜାଗାକୁ ଚାଲିଯାଇ ଚାଲିଗଲା ପରେ ସେଠାରେ ଖତ ଆକାରରେ ବି ବର୍ଷକୁ ଥରେ ଆମର ସେଇଠି କଢ଼ାଯାଏ କାଢ଼ି ସାରିଲା ପରେ ସେଇ ଗୋବରକୁ ନେଇକି ଜମିରେ ଅନ୍ୟାନ୍ୟ ଜାଗାରେ ଦିଆଯାଏ ଜମିରେ ସେଇ ଖତକୁ ଦେଲା ପରେ ସାର ଦରକାର ପଡ଼େ ନାହିଁ ସେଥିପାଇଁ ଧାନ

ଓ ନୋ

ଆକୁ ବିରି ବିଭିନ୍ନ ପ୍ରକାର ଫସଲ କରାଯାଏ ଆଉ ଅନ୍ୟାନ୍ୟ ବାଇଗଣ ବିଲାତି ଭେଣ୍ଡି କାକୁଡ଼ି ଜହ୍ନି ଅନ୍ୟାନ୍ୟ ବହୁତ ଫସଲ ମଧ୍ୟ କରାଯାଏ ସାର ନ ଦେଇକି ସେ ଖତକୁ ଦେଲେ ତା'ର ଜୈବସାର ଅଧିକ ଭଲ ହୁଏ ଆଉ ଶୀଘ୍ର ଗଛ ବଢ଼ିକି ତା'ର ତେଜୀୟାନ ହୁଏ ତେଜୀୟାନ ହେଇସାରିଲା ପରେ ଫୁଲ ହୁଏ ଫୁଲରୁ ଫଳ ହୁଏ ଫଳରୁ ଆମେ କିଛି ସଂଗ୍ରହ କରିକି ଆମେ ଘର ପରିବାର ଆମେ ସମସ୍ତେ ପନିପରିବା ଆମେ ଆଣିକି ତରକାରୀ କରି ଖିଆପିଆ କରାଯାଏ